ମୁଁ ବିୟୁଟି ହାଦର ମୋତେ ରୋଷେଇ କରିବାକୁ ବହୁତ ଭଲଲାଗେ ମୁଁ ପ୍ରତ୍ୟେକ ଦିନ କିଛି ନା କିଛି ନୂତନ ରୋଷେଇ କରେ ରୋଷେଇ କରିକି ଆମ ଘର ଲୋକଙ୍କୁ ଖୁଆଏ ମୋର ଛୋଟ ଗୋଟେ ଦୋକାନ ଅଛି ସେହି ଦୋକାନରେ ମୁଁ ସବୁଦିନ ଶହେ ଲୋକଙ୍କ ପାଇଁ ରୋଷେଇ କରେ ତାଙ୍କେ ମୋର ରୋଷେଇ ବହୁତ ଭଲପାଆନ୍ତି ମୋର ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି ଯେଉଁଥିରେ ମୁଁ ସବୁଦିନ ଗୋଟେ ଗୋଟେ ଭିଡ଼ିଓ ପୋଷ୍ଟ କରେ ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଶହେରୁ ଉର୍ଦ୍ଧ୍ୱ ସବସ୍କ୍ରାଇବର ଅଛନ୍ତି ତାଙ୍କେ ମୋର ରୋଷେଇ ବହୁତ ଭଲପାଆନ୍ତି ମୁଁ ଜାଣିନି କାହିଁ ତାଙ୍କେ ମୋର ରୋଷେଇ ଏତେ ଭଲ ପାଆନ୍ତି ମୋତେ ମୋ ଭିଡ଼ିଓରେ ଲାଇକ୍ ମଧ୍ୟ କରନ୍ତି କ'ଣ କହିବି ଆଉ ଯାହା ଭାଗ୍ୟରେ ଅଛି ମୋ ଦୋକାନରେ ମୁଁ ହୋମ୍ ଡେଲିଭରି ମଧ୍ୟ କରେ ତାଙ୍କେ ମୋର ରୋଷେଇ ବହୁତ ଭଲପାଆନ୍ତି ମୋ ମୋ ନମ୍ବରରେ ତାଙ୍କେ ଫୋନ୍ କରିକି କୁହନ୍ତି ଦିଦି ହୋମ୍ ଡେଲିଭରି କରିଦିଅ ମୁଁ ଦୋକାନରେ ଲୋକ ମଧ୍ୟ ରଖିଛି ହୋମ୍ ଡେଲିଭରି କରିବା ପାଇଁ ଆଉ ଆମ ଦୋକାନରେ ଯେଉଁମାନେ ଆସନ୍ତି ଖାଇବାକୁ ତାଙ୍କେ ମଧ୍ୟ ମୋ ରୋଷେଇ ବହୁତ ପସନ୍ଦ କରନ୍ତି ତାଙ୍କେ କୁହନ୍ତି ଦିଦି ନୂତନ ନୂତନ କିଛି ରୋଷେଇ କରିକି ଆମକୁ ଖୁଆ ଆଉ ଆମ ଘର ଲୋକଙ୍କୁ ମୋ ହାତରେ ରୋଷେଇ ବହୁତ ଭଲଲାଗେ ତାଙ୍କେ ପ୍ରାୟ କୁହନ୍ତୁ କିଛି କିଛି ନୂତନ ଆହୁରି ରୋଷେଇ କରେ ଦେଖେ ମୁଁ ୟୁଟ୍ୟୁବରେ ଜଣଙ୍କୁ ଫଲୋ କରେ ରୋଜି କିଚେନ୍ ତାଙ୍କୁ ରୋଷେଇ ଦେଖିବାକୁ ମୋତେ ବହୁତ ଭଲଲାଗେ ମୁଁ ତାଙ୍କଠୁ କିଛି ଶିଖିବାକୁ ଚାହେଁ ଆମ ଗାଁ ଲୋକ ତାଙ୍କେ କୁହନ୍ତି ଯେଉଁମାନେ ମୋତେ କୁହନ୍ତି ଏଇଟା ରୋଷେଇ କରେ ସେଇଟା ରୋଷେଇ କରେ ଏଇ ରୋଷେଇ କରେ ଏଇ ରୋଷେଇ ଭଲ ଲାଗିବ ତାଙ୍କେ ମୋତେ କୁହନ୍ତି କିଛି ନୂତନ ନୂତନ ତାଙ୍କେ ମୋତେ ଶିକ୍ଷା ଦିଅନ୍ତି ମୁଁ ସେଇଠୁ ରୋଷେଇ କରେ ତାଙ୍କେ କୁହନ୍ତି ଯେଉଁ ଯେଉଁ ନୂତନ ନୂତନ ରେସିପି ମୁଁ ଜାଣିନି ତାଙ୍କେ ମୋତେ ସେଇଟା ଶିଖାନ୍ତି ଆଉ ମୁଁ ସେଇଟା ଦେଖିକି ରୋଷେଇ